ତେର ଜାନୁୟାରୀ ଦୁଇ ହଜାର ସତର ଚଉଦ ଏପ୍ରିଲ୍ ଦୁଇ ହଜାର ଅଠର ଏକୋଇଶ ଜୁନ୍ ଦୁଇ ହଜାର ଏକୋଇଶ ଛବିଶ ଜୁଲାଇ ଦୁଇ ହଜାର ବାଇଶ ଏକତିରିଶ ଅକ୍ଟୋବର ଦୁଇ ହଜାର ତେଇଶ